ଯଦି କେହି ଆମ ନିଜ ଅଞ୍ଚଳରେ ଯେଉଁ ଖେଳ ଖେଳା ଯାଇଥାଏ ଉଦାହରଣ ସ୍ୱରୂପ ଯଦିବା ଆମେ କ୍ରିକେଟ ଟୁର୍ନାମେଣ୍ଟ କରିଥାଉ ତ ଉକ୍ତ ଟୁର୍ନାମେଣ୍ଟରେ କେତେକ ନିୟମାବଳୀ ମଧ୍ୟ ଦର୍ଶେଇ ଥାଉ ଯଦି ସେଥିମଧ୍ୟରୁ କୌଣସି ଦଳ ମାନେ ଆଚରଣ ନିୟମକୁ ଯଦି ପାଳନ ନ କରିଥାନ୍ତି ତେବେ ତାଙ୍କୁ ତୁରନ୍ତ ଆମେ କାର୍ଯ୍ୟସୀନ କରିଥାଉ ଏବଂ ଶେଷରେ ସେମାନଙ୍କୁ ଉକ୍ତ ଟୁର୍ନାମେଣ୍ଟରୁ ଆମେ ବହିସ୍କୃତ କରିଥାଉ